ମୁଁ ସାଧା ମିଲ୍ ଅର୍ଡ଼ର୍ କରିଥିଲି ଭାତ ପନିର୍ କୋବି ଚିଲି ଛତୁ ଆଉ ମିକ୍ସଚର୍ ମିକ୍ସ୍ ଭେଜ୍ ଇତ୍ୟାଦି ସବୁ ଅର୍ଡ଼ର୍ କରିଥିଲି ଆପଣ ମୋତେ ଆଇଁଷ ମିଲ୍ ଦେଇ ଦେଇଛନ୍ତି ମାଛ ମାଂସ ଅଣ୍ଡା ମଟନ୍ ଏଇ ସବୁ ଆପଣ ଦେଇଦେଇଛନ୍ତି ଆପଣ ଅର୍ଡ଼ର୍ ଟି ଭୁଲ ଦେଇ ଦେଇଛନ୍ତି ସେଥିପାଇଁ ମୁଁ ଚାହୁଁଛି କି ମୋ ଅର୍ଡ଼ର୍ ଟିକୁ ଆପଣ ଫେରେଇ ନିଅନ୍ତୁ ଏବଂ ମୋ ପଇସା ଫେ ଫେରସ୍ତ କରିଦିଅନ୍ତୁ